ତ ଆମର୍ ସରକାର୍ ତ ଆମ୍କେ

ତ ଆଉ ଆର୍ ଚାଏର୍ ପାଞ୍ଚଟା ଯଦି ଦେଲେ ଖୁବ୍ ସୁବିଧା ହେତା ବି କାଏଁ'ଯେ ଲୋକ୍ମାନେ ବହୁତ୍ ହଇରାନ୍ ହେଉଛନ୍ କାହାକେ ଯଦି କିଏ ଗୁଟେ ଅସୁବିଧା କି କିଏ ଗୁଟେ ସିରିଏସ୍ ହେଇଗଲା ବେଲେ ଗୁଟେ ଗାଡ଼ି ଆସ୍ଲେ ଆର୍ ଗୁଟେ ଗାଡ଼ି ଆସି ନାଇ ପାରବାର୍ ନେ ଆର୍ ଗୁଟେ ଲୋକ୍ ଆରୁ ଆର୍ ହଏରାନ୍ ହେଇ ଯାଉଛନ୍ ତ ତା'ର୍ପରେ ଆମର୍ ବ୍ଲଡ଼୍ ବେଙ୍କ୍ ଗୁଟେ ହେବା କଥା ସେନେ ବି ବହୁତ୍ ଅସୁବିଧା ଲୋକ୍ ହେଉଛନ୍ କାହାକେ ବ୍ଲଡ଼୍ ଯଦି କମିଗଲା ବେଲେ ତା'ର୍ପରେ ବ୍ଲଡ଼୍ କିଣିବାକେ ପଡ଼ୁଛେ ସେ ଭବାନୀପାଟ୍ଣାକେ ଯଅ ବୋଲୁଛନ୍ ଡ଼କ୍ଟର୍ ମାନେ ପଠେଇ ଦେଉଛନ୍ ଲୋକ୍ମାନେ ବହୁତ୍ ହଇରାନ୍ ହେଉଛନ୍ ପରିବହନ ବେଲେ କା'ଣା ଦେଖନ୍ ଆମର୍ ଆମର୍ ତେଲ୍ ଫେଲ୍ ବି ରେଟ୍ ସବୁ ବଢ଼ିଗଲା ରେଟ୍ ବି ବଢ଼ିଗଲା ପରେ ଗାଡ଼ି ମୋଟର୍ ବି ଖୁବ୍ ଅସୁବିଧାରେ ଚାଲୁଛେ ଆସି ନେଇ ପାରବାର୍ନେ ଆମେ ସେ ତେଲ୍ ବି ଆମେ ରେଟ୍ ଦେଇକରି କିଣି ନାଇ ପାରବାର୍ନେ ତ ବହୁତ୍ ଅସୁବିଧା ହେଉଛେ କେନ୍ ଆମ୍କେ ପଞ୍ଚାୟତ୍କେ ଚାଉଲ୍ ଯଦି ଆସ୍ବାର୍ ଅଛେ ବେଲେ ସେନୁ ବି ଗାଡ଼ି ଆସ୍ବାର୍କେ ବହୁତ୍ ହେଇଯାଉଛେ ବହୁତ୍ଟେ ଯଦି ଚାଏର୍ ପାଞ୍ଚ୍ ଯଦି ଗାଡ଼ି ଆଏତା ବେଲେ ସାଙ୍ଗେ ସାଙ୍ଗ୍ ଚାଉଲ୍ ମାନ୍ ଲୋକ୍ ପାଇ ପାର୍ତେ ବି ଲୋକ୍ମାନେ ବହୁତ୍ ଭୁକେ ଶୁଷେ ରହୁଛନ୍ ଆର୍ ଶିକ୍ଷା ବାବଦ୍ରେ ତ ଆମେ ଆମେ ଯାହାର୍ ପଏସାପତର୍ ଯିଏ ଅଛେ ସେ ଏଖେନ୍ ପ୍ରାଇଭେଟ୍ ମାନ୍କେ ପଢ଼େଇ ପାରୁଛେ ଆଉ ଆମେ ତ ଗଭ୍ମେଣ୍ଟ୍ ରେ ପଢ଼ଉଛୁଁ ହେଲେ ପିଲା ଟୁକେଲ୍କେ ଭଲ୍ ଶିକ୍ଷା ନାଇଁ ଦିଆଯିବାର୍ ନାଇଁ ଗଭ୍ମେଣ୍ଟ୍ ଜାଗାରେ ତ ଆମେ ଟ୍ୟୁସନ୍ ବି ଆମର୍ ପାଖେ ପଢ଼ାବାର୍କେ ବି ଆମେ ସକ୍ଷମ୍ ନାଇଁନ ପଇସା ପତର୍ ଥିଲେ ତ ପାଠ୍ ପଢ଼ାମୁ ପିଲା ଗୁଟେ ଈଚ୍ଛା ଅଛେ ପାଠ୍ ପଢ଼ବାର୍କେ ବେଲେ ବି ସେ ପିଲା ବି ଆଗ୍କେ ଯାଇ ନାଇ ପାରୁଛେ